ହଁ ଆମ ରୋଷେଇ ଘରେ ବହୁତ ପ୍ରକାର ବାସନ ବାସନ କୁସନ ଅଛି ଯେମିତି ହାଣ୍ଡି ହାଣ୍ଡି କଢ଼େଇ ଚଟୁ ଖୁସଣି ଥାଡ଼ି ବେଲା ତାଟିଆ ନୋଟା ଗିଲାସ ଇତ୍ୟାଦି ବହୁତ ପ୍ରକାର ଜିନିଷ ଅଛି ଯେମିତି ଆମେ ହାଣ୍ଡିକୁ ଭାତ ଭାତ ସେଗୁଡ଼ାକ ବ୍ୟବହାର କରିଥାଉ ଆଉ ଅଧିକ ତରକାରୀ ତରକାରୀ କରିବାରେ ବ୍ୟବହାର କରିଥାଉ ଖୁସଣି ମଧ୍ୟ ସେହି ଆମ ତରକାରୀ କରିବାରେ ଲାଗିଥାଏ ନଟାରୁ ଆମେ ପାଣି ପିଇଥାଉ ଗ୍ଲାସ୍ରୁ ମଧ୍ୟ ନଟାରୁ ଆମେ ପାଣି ପିଇଥାଉ ଗ୍ଲାସ୍ରୁ ମଧ୍ୟ ଆମେ ପାଣି ପିଇଥାଉ ଆମେ ବାଲ୍ଟି ମଧ୍ୟ ୟୁଜ୍ ୟୁଜ୍ କରିଥାଉ ଗଗରା ମଧ୍ୟ ୟୁଜ୍ କରିଥାଉ ଆମେ ଗଗରା ବାଲ୍ଟିରେ ପାଣି ମଧ୍ୟ ଆଣି ଆଣିଥାଉ ଆମର ରୋଷେଇ ଘରେ ବାସନ ବହୁତ ପ୍ରକାର ବାସନ ବାସନ ଅଛି ଅଛି ଆମେ ସେଗୁଡ଼ିକୁ ରୋଷେଇ ଜିନିଷକୁ ଆମେ ବିଭିନ୍ନ ପ୍ରକାର ବ୍ୟବହାର କରିଥାଉ ଯେମିତି ଚଟୁ ଚଟୁ ଆମେ ଭାତ ବାଢ଼ିଥାଉ ଚଟୁରେ ଆମେ ତରକାରୀ ମଧ୍ୟ ବାଢ଼ିଥାଉ ଦା ନଲ ମଧ୍ୟ ବାଢ଼ିଥାଉ ଆମେ ତରକାରୀ ଯେକୌଣସି ତରକାରୀ ମଧ୍ୟ ରୋଷେଇ କରିଥାଉ କରିଥାଉ ବାଲ୍ଟି ରେ ଆମେ ଦୁରିଆରୁ ପାଣି ବାଲ୍ଟି ରୁ ଗରା ରୁ ହାଣ୍ଡିରେ ଆମେ ଭାତ ଖାଲି ଭାତ ମଧ୍ୟ କରନ୍ତି ନା ହାଣ୍ଡିରେ ଆମେ ବିଭିନ୍ନ ପ୍ରକାର କାମ କରିଥାନ୍ତି ଆମେ ହାଣ୍ଡିରେ ଆମେ ଧାନ ମଧ୍ୟ ସିଝେଇଥାଉ ହାଣ୍ଡିରେ ଆମେ ବହୁତ ପ୍ରକାର ଭାତ ଛଡ଼ା ଆଉ ବହୁତ କିଛି କାମ କରିଥାଉ ବେଲା ବେଲା ବେଲାରେ ଆମେ କୌଣସି ଜିନିଷ ମଧ୍ୟ ଖାଇବା ଜିନିଷ ମଧ୍ୟ ରଖିଥାଉ ବେଲାରେ ଆମେ କୌଣସି ତରକାରୀ ମଧ୍ୟ ରଖିଥାଉ ଆମ ବାସନରେ ଆମ ଆମ ବାସନକୁ ଆମେ ଯେମିତି କୌଣସି ଇଏରେ ପିଠା ପିଠା ମଧ୍ୟ କରିଥାଉ ଯେମିତିରେ ପାଣି ଇଏ କରି ଆମ ତିଆରି କରିଥାଉ ଆରିସା ପିଠା କରିଥାଉ

ଆମ ଯେମିତି ଚାହା ଆମେ ମଧ୍ୟ କରିଥାଉ ଆମ ପ୍ରେସର୍ କୁକର୍ ଆମେ କୌଣସି ସିଝେଇ ମଧ୍ୟ ଥାଉ

ପ୍ରେସର୍ କୁକର୍ରେ ଦେଖ ସିଝେଇ ଥାଉ ଆଉ ଯେମିତି ଆମର ଯେମିତି ଆମର କୌଣସି ଛାଙ୍କ କୌଣସି ଛାଙ୍କା କାମରେ ମଧ୍ୟ ବ୍ୟବହାର କରିଥାଉ ଆମର ଏମିତି ବାସନର ଯେତେବେଳେ ଗୋଟେ ଟିଫିନ୍ ଟିଫିନ୍ ଆମେ କୌଣସି ଜିନିଷ ରଖିଥାଉ କି କୌଣସି କାମକୁ ଆଡ଼କୁ ଗଲେ ସେ ଟିଫିନ୍ ମଧ୍ୟ ବ୍ୟବହାର କରିଥାଉ ଥାଉ